ଆମ ଗାଁକୁ ଯଦି କାହାର ବିବାହ ହଉ ହେଉଛି ହେଲେ ଯେ ତାଙ୍କ ଘରେ କିଛି ପାଣି ଯୋଗେଇବାର ବ୍ୟବସ୍ଥା ନଥିବ ବୋରିଂ ନଥିବ କି ଚାପ କଳ ବି ନଥିବ ଆଖପାଖ କା ଘର ଥିଲେ ସେଇଠୁ ପାଇପ୍ ଦେଇକରି ଆମେ ସେ ଘରେ ପାଣି ଆଣିବା ପାଇଁ ବ୍ୟବସ୍ଥା କରୁଛୁ